ଖାଲି ମୁଁ ନୁହେଁ ପ୍ରାୟ ସମସ୍ତ ଲୋକ ଶୀତ ଦିନେ ବା ଶୀତ ଋତୁରେ ବୁଲା ବୁଲି କରିବାକୁ ପସନ୍ଦ କରିଥାନ୍ତି ତେଣୁ ଭାରତରେ ଶୀତ ଦିନକୁ ମଧ୍ୟ ପିକନିକ୍ ସିଜିନ୍ ବୋଲି କୁହାଯାଇଥାଏ ଜୁନ୍ ସମୟରେ ଅନେକ ଲୋକ ବୁଲା ବୁଲି କରିଥାନ୍ତି କାରଣ ସେତେବେଳେ ଏତେଟା ଗରମ ଲାଗିନଥାଏ ଓ ବର୍ଷାରେ ଓଦା ହେବାର ମଧ୍ୟ କିଛି ସମସ୍ୟା ନଥାଏ ଥଣ୍ଡା ଥଣ୍ଡା ଲାଗିଥାଏ ଯେକୌଣସି ସ୍ଥାନରେ ବୁଲା ବୁଲି କରିବା ଓ ତା'ର ମଜା ନେବାର ଭଲ ଲାଗିଥାଏ ଓ ସେତେବେଳେ ଗଛ ଗୁଡ଼ିକ ନୂଆ ପତ୍ର କଅଁଳି ଥାଆନ୍ତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଗୁଡ଼ିକ ବେଶ ମନଲୋଭା ମଧ୍ୟ ଲାଗିଥାଏ ତେଣୁ ଶୀତ ଋତୁରେ ମୁଁ ବୁଲିବାକୁ ବେଶ ପସନ୍ଦ କରିଥାଏ ଓ ବହୁତ ମାତ୍ରାରେ ବୁଲା ବୁଲି କରେ ମଧ୍ୟ